ହ୍ୟାଲୋ ସାର୍ ନମସ୍କାର ମୁଁ ଫୋନରେ ଦେଖିକି ଆପଣଙ୍କଠାରୁ ଯେଉଁ କୁର୍ତ୍ତୀଟା ମଗାଇଥିଲି ମାର୍କେଟ ହିସାବରେ ଭଲ କ୍ୱାଲିଟି ଆଉ ଭଲ ପ୍ରାଇସରେ ମୋତେ ସେଇଟା ଆପଣଙ୍କଠାରୁ ମିଳିଥିଲା ଏମିତିକି ପାଞ୍ଚମାସ ୟୁଜ୍ କଲାପରେ ମଧ୍ୟ ତା' କଲର ସେମିତି ହିଁ ଅଛି ଆ ଯେଉଁଟାକି ଦେଖିକି ମୋ ଦିଦି କହୁଛନ୍ତି ଯେ ମୁଁ ଆଉ କିଛିଟା ଆପଣ କୁର୍ତ୍ତୀ ଆପଣଙ୍କଠାରୁ ଆଉ ଆଣିବାପାଇଁ ବା ମଗେଇବାପାଇଁ ଏତେ ସୁବିଧା ଆଉ ଭଲ କ୍ୱାଲିଟିର ଜିନିଷ ଆମମାନଙ୍କୁ ଯୋଗାଇ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତ